ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅନେକ ଭିନ୍ନ ରହିଛି ଭାରତର ଶିକ୍ଷା ବ୍ୟବସ୍ଥାରେ ଶିଶୁମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରାଯାଉଛି ଛଅରୁ ଚଉଦ ବର୍ଷ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କ ପାଇଁ ପୁସ୍ତକ ଡ୍ରେସ୍ ଏବଂ ଖାଇବା ମାଗଣାରେ ମିଳୁଛି ଏବଂ ପିଲାମାନେ ସ୍କୁଲ୍ ଯିବା ପାଇଁ ବାଧ୍ୟ ବାଧ୍ୟ ଛଅରୁ ଚଉଦ ବର୍ଷ ପିଲାମାନେ ଏବଂ ଅନ୍ୟ ଦେଶଗୁଡ଼ିକରେ ଏହିଭଳି ବ୍ୟବସ୍ଥା ନାହିଁ ଯେଉଁଠି ବାଧ୍ୟତାମୂଳକ ମୂଲ୍ୟ ମୂଲ୍ୟହୀନ ବିନା ମୂଲ୍ୟରେ ଶିକ୍ଷା ଦିଆଯାଉନାହିଁ ଦେଶ ସହ ଅନ୍ୟ ଦେଶଗୁଡ଼ିକରେ ଶିଶୁମାନଙ୍କୁ ଏତେ ଅଧିକ ମାତ୍ରାରେ ଶିକ୍ଷା ଦିଆଯାଉନାହିଁ ଯେତେ ଭାରତରେ ଦିଆଯାଉଛି ଭାରତରେ କେବଳ ଶିକ୍ଷକଙ୍କ ଅଭାବ ରହିଛି ଯେଉଁଠି ଶିକ୍ଷିତ ବେକାରୀ ବୁଲୁଛନ୍ତି ଭାରତର ଲୋକମାନେ ଯେତେ ଶିକ୍ଷିତ ହୋଇଥିଲେ ମଧ୍ୟ ସେମାନେ ନିଯୁକ୍ତି ହୋଇପାରୁନାହାନ୍ତି ଯଦି ଭାରତ ସରକାର ପ୍ରତ୍ୟେକ ବିଦ୍ୟାଳୟରେ ସଠିକ୍ ପରିମାଣରେ ଶିକ୍ଷକ ଦିଅନ୍ତେ ତା'ହେଲେ ଆମ ଦେଶ ଅନେକ ଉନ୍ନତି କରନ୍ତା ଏବଂ ଦେଶରେ ହଁ ଦେଶର ଭବିଷ୍ୟତ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ଆଗାମୀ ଯୁଗର ନାଗରିକ ଏହା ଏହି କଥାକୁ ଦୃଷ୍ଟିରେ ରଖି ଭାରତ ସରକାର ଯଦି ପିଲାମାନଙ୍କ ପାଇଁ ଆହୁରି ଅନେକ ସୁବିଧା କରନ୍ତେ ତା'ହେଲେ ବହୁତ ଭଲ ହୁଅନ୍ତା ଶିକ୍ଷକ ନିଯୁକ୍ତି କରି ଉପଯୁକ୍ତ ଶିକ୍ଷା ଦେଲେ ଭଲ ହୁଅନ୍ତା ଭାରତର କୁଟା ବ୍ୟବସ୍ଥା ମଧ୍ୟ କେତେକ ପରିମାଣରେ ଭୁଲ୍ ଅଟେ ଯେମିତିକି ଜଣେ ବହୁତ ଉଚ୍ଚକୋଟିରର ଛାତ୍ର ଯେମିତିକି ସେ ବହୁତ ଶିକ୍ଷିତ କିନ୍ତୁ ସେ ଜେନେରାଲ୍ କାଷ୍ଟ୍ର ହୋଇଥିବା ଯୋଗୁଁ ତାକୁ ଚାକିରି ମିଳୁନାହିଁ କିନ୍ତୁ ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ହୋଇଥିବ କମ୍ ମାର୍କ୍ ରଖିଥିବ ତ ତାକୁ ଚାକିରି ମିଳୁଛି ମନେକରାଯାଉ ଜଣେ ଡକ୍ଟର୍ ତାଙ୍କର କୌଣସି ଅଭିଜ୍ଞତା ନଥିବ ଏବଂ ଅଧିକ ଉନ୍ନତମାନର ଶିକ୍ଷା ମଧ୍ୟ ତାଙ୍କର ନଥିବ ସେ କ'ଣ ଟ୍ରିଟ୍ମେଣ୍ଟ୍ କରିବେ ରୋଗୀର କିନ୍ତୁ ଜଣେ ଭିନ୍ନକ୍ଷମ ଯିଏ କିଛି ଜାଣିନଥିବ ତାକୁ ତାକୁ ଟ୍ରିଟ୍ମେଣ୍ଟ୍ କରିବା ପାଇଁ ତାଙ୍କୁ ଡକ୍ଟର୍ରେ ଭର୍ତ୍ତି କରାଯିବ ଏବଂ ଜଣେ ଶିକ୍ଷିତକୁ ତା'ର ଉପଯୁକ୍ତ ପଦ୍ଧତିରେ ରଖାଯିବ ନାହିଁ ତା'ହେଲେ ଆମ ଦେଶର ଭବିଷ୍ୟତ କ'ଣ ଆଗକୁ ଯିବ ଭବିଷ୍ୟତରେ କ'ଣ ବିକାଶ କରିପାରିବ ସେ ବିକାଶ କରିପାରିବ ନାହିଁ